ହଁ ଆମ ବିଦ୍ୟାଳୟରେ ଏକ ପାଠାଗାରଟିଏ ଥିଲା ଆମେ ଲାଇବ୍ରେରୀ ପିରିଅଡ଼ ରେ ସାଙ୍ଗମାନେ ବିଭିନ୍ନ ପ୍ରକାରର ଗପବହି ଏବଂ ଚର୍ଚିତ ବ୍ୟକ୍ତିଙ୍କ ଜୀବନୀ ବିଷୟରେ ପଢ଼ିଥାଉ